ମୁଁ ହେଉଛି ଓଡ଼ିଶାର ଗୋଟେ ପୁଅ ଓଡ଼ିଶାର ପୁଅ ଭାବରେ ମୁଁ ବହୁତ ନିଜକୁ ଗୌର ଗୌରବ ମନେ ଭାବୁଛି କାରଣ ଓଡ଼ିଶା ଗୋଟେ ଏମିତି ରାଜ୍ୟ ଯେଉଁଥିରେକି ସମସ୍ତ ପ୍ରକାର ଜାତିର ଲୋକ ସମସ୍ତ ଗୋଷ୍ଠୀର ଲୋକ ଓ ସମସ୍ତ ଧର୍ମର ଲୋକ ବସବାସ କରନ୍ତି ଏଇଠି ସମସ୍ତେ ଆମ ଏ ଭାଇଚାରା ଭାବରେ ସମସ୍ତେ ବସବାସ କରୁ ଏବଂ ଓଡ଼ିଶାର ସବୁଠୁ ଗୋଟିଏ ବିଷୟ ବହୁତ ଭଲଲାଗେ ଯେ ଏହାର ଯେଉଁ ଆମର ତିରିଶ ଗୋଟି ଜିଲ୍ଲା ଅଛି ସେହି ଜିଲ୍ଲାରେ ବିଭିନ୍ନପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ହୁଏ ସେମାନଙ୍କର ସଂସ୍କୃତି ସେମାନଙ୍କର ଭାଷା ସେମାନଙ୍କର ଯେତେ ସବୁ ଚାଲିଚଳନ ଅଛି ଓ ସେମାନଙ୍କର ଖାଦ୍ୟ ସବୁ ଜାଗାରେ ଅଲଗା ଅଲଗା ବିଷୟ ହୋଇଥାଏ ଏବଂ ଆମେ ଯେ ଯେତିକି ସବୁ ଓଡ଼ିଆ ଲୋକମାନେ ରହୁଛୁ ଓଡ଼ିଆ ଭାଷା ପାଇଁ ଆମେ ବହୁତ ଗର୍ବ କରୁ ଯଦି ଆମେ ଆଉ ଗୋଟେ ଜାଗାକୁ ଯାଉ ଅର୍ଥାତ୍ ଭାରତର ଅନ୍ୟ କୌଣସି ରାଜ୍ୟକୁ ଯାଉ ସେଇଠି ଯଦି ଓଡ଼ିଆ ଭାଷାବାଦୀ ଭାଇମାନେ ରୁହନ୍ତି ଓଡ଼ିଆ ଭାଷା ଯଦି ଆମେ ଶୁଣୁ ତାହେଲେ ଆମର ମନ ପୂରା ବ୍ୟାକୁଳ ହୋଇ ଉଠେ କାରଣ ଆମ ଭାଇ ଜଣେ ଓଡ଼ି ଓଡ଼ିଶାର ଭାଇ ଜଣେ ଅନ୍ୟ ରାଜ୍ୟରେ ଯାଇକି ରହୁଛନ୍ତି ବୋଲିକି ଆମେ ସେଇଠି ଯାଇକି ତାଙ୍କ ସହିତ ସାଙ୍ଗେସାଙ୍ଗେ ଯାଇକି କଥା ବାର୍ତ୍ତା କରୁ ଆମେ ସେଇଟା ହିଁ ବହୁତ ଭଲ ଲାଗେ ଓଡ଼ିଶା ଓଡ଼ିଆ ଜାତି ଯେଉଁ ଅଛି ଆମର ଜଗନ୍ନାଥ ଯେଉଁ ପୁରୀର ଜଗନ୍ନାଥ ବଳଭଦ୍ର ମହାପ୍ରଭୁ ତାଙ୍କର ମଧ୍ୟ ଯେଉଁଟା ଅଛି କି ଆଁ ଆହୁରି ବଡ଼ ଯେଉଁ ଅଛି ସବୁ ଜଗନ୍ନାଥ ଲଡ଼ ଅଛି ତାଙ୍କର ଗୋଟେ ଯାତ୍ରା ହୁଏ ସେଇଟା ହେଉଛି ଆମର ରଥଯାତ୍ରା ଯେଉଁଟାକି ବିଶ୍ୱ ପ୍ରସିଦ୍ଧ ରଥ ରଥଯାତ୍ରା ଭାବରେ ସେ ସେଇଟା ପରିଗଣିତ ହେଇଛି ଏଇଟା ପୂରା ବିଶ୍ୱରେ ମାନ୍ୟତା ପାଇଛି ଅନ୍ୟ ଦେଶର ଲୋକମାନେ ମଧ୍ୟ ଏ ପୁରୀ ଯାତ୍ରା ଯେଉଁ ପବିତ୍ର ରଥଯାତ୍ରା ଅଛି ସେଇଟା ଦେଖିବାପାଇଁ ବୋଲିକି ଆସନ୍ତି ଆଉ ଗୋଟେ ବିଷୟ ବହୁତ ଭଲ ଲାଗେ ଯେଉଁଟାକି ଆମର ଓଡ଼ିଶୀ ନୃତ୍ୟ ଓଡ଼ିଶୀ ନୃତ୍ୟ ମଧ୍ୟ ଆମ ଓଡ଼ିଶାର ଗୌରବର ବିଷୟ ବହୁତ ଗୌରବର ବିଷୟ ଓଡ଼ିଶୀ ନୃତ୍ୟ ନୃତ୍ୟ ଯେଉଁଟା ଅଛି ସେଇଟା ପୂରା ଦେଶରେ ଚାଞ୍ଚଲ୍ୟକର ସୃଷ୍ଟି କରିଛି ପୂରା

ନାଇଁ ତ ସମ୍ବଲପୁରୀ ଗୀତ ଏ ସବୁ ମଧ୍ୟ ବହୁତ ଭଲ ଲାଗେ ଗୋଟିପୁଅ ନାଚ ପାଲା ପାଲା ନା ନାଚ ଏପର୍ଯ୍ୟନ୍ତ ଲୋକପ୍ରିୟ ହାସଲ କରିଛି ତା'ପରେ ଯାତ୍ରା ଯାତ୍ରା ତ ବିଭିନ୍ନପ୍ରକାର ଯେଉଁ ଜିଲ୍ଲାମାନଙ୍କର ଅନେକ ପ୍ରକାର ଯାତ୍ରା ହୁଏ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଯାତ୍ରା ଯେଉଁଟାକି ଆମର ଠାକୁରାଣୀ ଯାତ୍ରା ସେଇଟା ପୂରା ଦେଶ ପ୍ରସିଦ୍ଧ ଏବଂ ସମ୍ବଲପୁରୀ ନୃତ୍ୟ ହେଉଛି ସବୁଠାରୁ ବହୁତ ମନମୁଗ୍ଧ ସେମାନଙ୍କର ବେଶପୋଷାକ ଯେଉଁଟା ଅଛି ନା ସେଇଟା କେଉଁଠାରେ ମଧ୍ୟ ଦେଖିବାକୁ ମିଳେ ନାହିଁ ସେମାନଙ୍କର ଭାଷା ଯେଉଁ ପ୍ରକାର ଭାଷା ସମ୍ବଲପୁରୀ ଭାଷା ବହୁତ ମନଛୁଆ ଓ ସମ୍ବଲପୁରୀ ଗୀତ ସେମାନଙ୍କର ସାଂସ୍କୃତିକ ଏସବୁକୁ ଯଦି ଆମେ ଚିନ୍ତା କରିବା ତାହେଲେ ଓଡ଼ି ଓଡ଼ିଶାରେ ରହିକି ମୁଁ ନିଜକୁ ବହୁତ ଗୌରବ ମନେ କରେ ଏବଂ ଆମର ପ୍ରିୟର ଯେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି ନବୀନବାବୁ ସେ ମଧ୍ୟ ସବୁବେଳେ ଚେଷ୍ଟା କରନ୍ତି ଯେ ଓଡ଼ିଆ ଭାଷା ଯେମିତି ଆଗକୁ ବଢ଼ିବ ଓଡ଼ିଆ ସଂସ୍କୃତି ଆଗକୁ ବଢ଼ିବ ସେ ସବୁବେଳେ ଚିନ୍ତା କରନ୍ତି ସେଥିପାଇଁ ମୁଁ ଗର୍ବ ଅନୁଭବ କରେ ଓଡ଼ିଆ ପିଲା ଭାବରେ ଆମର ଭାଷା ଓଡ଼ିଆ ଭାଷା ସବୁଠାରୁ ଆଗରେ